ଖୋର୍ଦ୍ଧା ଜିଲ୍ଲାରେ ଏହାର ଅର୍ଥନୀତି ଏବେ ବହୁତ ପରିମାଣରେ ବଦଳିଛି ଆଗରୁ ଲୋକମାନଙ୍କ ପାଖରେ ଏତେଟା ଟଙ୍କା ପଇସା ନଥିଲା କି ଲୋକମାନେ କିଛି କିଣାବିକା କରିପାରୁନଥିଲେ ଓ ସେମାନଙ୍କର ସୁବିଧା ଅସୁବିଧାରେ ତାର କାମ କରିପାରୁନଥିଲେ କିନ୍ତୁ ଏବେ ଲୋକମାନେ ସବୁ ଚାଷବାସ ବା କାମ କରି ଟଙ୍କା ରୋଜଗାର କରି ନିଜର ଅର୍ଥନୀତି ବା ନିଜର ପରିସ୍ଥିତିକୁ ସୁଧାରିବାରେ ଲାଗିଛନ୍ତି ଏବଂ ଖୋର୍ଦ୍ଧାର ପାରିପାର୍ଶ୍ଵିକ ପରିବେଶ ଓ ଗମନାଗମନର ସୁବିଧା ମଧ୍ୟ ହୋଇଛି ଯାହାକି ଲୋକମାନଙ୍କର ଜୀବନଶୈଳୀକୁ ବହୁତ ଉନ୍ନତମାନର ଓ ଭଲ କରିଛି ଲୋକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଭଲ ଭାବରେ ବା ସୁବିଧାରେ ଯିବା ଆସିବା କରି ନିଜର ଜୀବିକା ନିର୍ବାହ କରି କାରବାର ଚଲାଇଛନ୍ତି